ହଁ ପେଟ୍ରୋଲ୍ ଦର ବୃଦ୍ଧି ବାଇକ୍ ଚଳାଇବା ଉପରେ ଯଥେଷ୍ଟ ପ୍ରଭାବ ପକାଉଛି ଗୋଟିଏ ମଧ୍ୟମ ବର୍ଗର ଲୋକ ଉପରେ ଏହାର ପ୍ରଭାବ ମାତ୍ରାଧିକ ଭାବରେ ପଡ଼ିଥାଏ ଦିନକୁ ଦିନ ଯେପରି ପେଟ୍ରୋଲ୍ ଦର ବୃଦ୍ଧି ହୋଇଚାଲିଛି ସେଥିପ୍ରତି ସରକାର ଦୃଷ୍ଟି ପକାଇବା ଆବଶ୍ୟକ ହଁ ଇନ୍ଧନର ବ୍ୟବହାର ମଧ୍ୟ ପରିବେଶ ପାଇଁ ମାତ୍ରାଧିକ ଭାବେ କ୍ଷତି ଏହା ଦ୍ୱାରା ଅଙ୍ଗାରକାମ୍ଳ ପରିମାଣ ବୃଦ୍ଧି ହେଉଛି ଏବଂ ଅମ୍ଳଜାନ ହ୍ରାସ ପାଉଛି ଏହାର ପ୍ରଭାବରେ ଓଜନ ସ୍ତର ଛିଦ୍ର ସୃଷ୍ଟି ହେଉଛି ଏବଂ ଅତି ବାଇଗଣୀ ରଶ୍ମି ସିଧାସଳଖ ଭାବରେ ଲୋକଙ୍କ ଉପରେ ପଡ଼ୁଛି ଯାହା ଦ୍ୱାରାକି ଲୋକମାନେ ନାନା ରୋଗର ଶିକାର ହେଉଛନ୍ତି